ଆମର ଭାରତୀୟ ଚଳଚ୍ଚିତ୍ର ବହୁତ ଭଲ ଲାଗେ ଏବଂ ସଙ୍ଗୀତ ବହୁତ ଭଲ ଲାଗେ ଆଉ ସେ ଭାରତୀୟ ଚଳଚ୍ଚିତ୍ରରେ ବହୁତ ମାନେ ଘରର ଘର ବିଷୟରେ ନେଇ ମାଆ ବାପା ଭାଇ ଭଉଣୀଙ୍କ ବିଷୟରେ ନେଇକି ସେହିଟା ଲେଖା ହୋଇଥାଏ ସେ ଚଳଚ୍ଚିତ୍ରଟି ତିଆରି ହୋଇଥାଏ ଏହା ମତେ ବେଶି ଭଲ ଲାଗେ ସେଥିପାଇଁ ଆଉ ମୋର ଯେଉଁ ଉତ୍ତମ ମହାନ୍ତି ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀ ଅପରାଜିତା ମହାନ୍ତି ମୋର ଏଇ ଅଭିନେତ୍ରୀ ଏ ବହୁତ ପସନ୍ଦ ଅଭିନେତା ଅଭିନେତ୍ରୀ ଆଉ ଗୀତ ମତେ ଅକ୍ଷୟ ମହାନ୍ତିଙ୍କ ଗୀତ ବହୁତ ଭଲ ଲାଗେ